ମୁଇଁ ତ ଋତୁ ବୋଲେ ମୋତେ ସବୁ ଋତୁରୁ ପ୍ରାୟ ମୋତେ ଶୀତ ଋତୁ ଭଲ୍ ଲାଗ୍ସି କାଁ ହେଉଛି ବୋଲେ ମୋର୍ ବଡ଼ି ବେଶୀ ଗରମ୍ ଲାଗ୍ସି ହେଥିର୍ ମନେ ମୋତେ ଯା ହେଥିକେ ଥଣ୍ଡା ନେଇ ଲାଗେ ଆରୁ ଖରା ଦିନେ ମୋତେ ଭଲ୍ ବି ଲାଗ୍ସି ଆରୁ ଖରାପ୍ ବି ଲାଗ୍ସି ଖରା ଦିନେ ବେଶୀ ଖରା ହେସି ଆରୁ ଖରା ଦିନେ ଦହି ପଖାଳ ଖାଇବାକେ ଭଲ୍ ଲାଗ୍ସି ଖରା ଦିନେ ଆମେ ଆମ୍ ବି ତୋଲି ଯାଇସୁଁ ଯେନ୍ଟା କି ଆମ୍ବ ତୋଟାମନେ ଆମର ସାଇଟ୍ରେ ଅଛେ ଯେନ୍ ଆଡ଼େ ଇଆଡ଼େ ଆମର ପଡ଼ିଆ ସାଇଟ୍ନେ ଅଛେ ଆରୁ ଶୀତ୍ ଦିନେ ବୋଲେ ମୋତେ ଭଲ୍ ଲାଗ୍ସି କାହିଁକି ମୋତେ ଏତେ ଝାଲ୍ ନାଇଁ ହୁଏ ମୋତେ ଭଲ୍ ଲାଗ୍ସି ମୋର୍ ଶୀତ୍ ଦିନେ ଏକା ଭଲ୍ ଲାଗ୍ସି ଆରୁ ଯେନ୍ଟା କି ଆର୍ ଯେନ୍ ଋତୁମନେ ଅଛେ ବର୍ଷା ଋତୁରେ ମୋତେ ଟିକେ ଗାଁରେ ରହିବାକେ ଭଲ୍ ନାଇଁ ଲାଗେ ମୁଇଁ ଯଦି ସହର୍ନେ ରହିମି ବୋଲେ ବି ବଢ଼ିଆ ଲାଗ୍ସି ଆରୁ ଆମର୍ ତ ପ୍ରାୟ ଆମେ ଖରା ଦିନମନକେ ବେଶୀ ଭୁଜି ଭାତ୍ ଇଟା ସେଇଟା ହେସି କି ଆମେ ଜାଣ ବି କରସୁଁ ଆର୍ ହେ ଟାଇମ୍ରେ ଫଳ ଫୁଲ ଯାହା ବି ଆମେ ତୋଲିବାକେ ଯାଇସୁଁ